ଛୋଟ୍ ଥିଲାବେଲେ ଖାଏବାର୍ଟା ମାନେ ମୁଇଁ ସୃଷ୍ଟି କରବାର୍ କଲି ପହେଲା କରି ସୃଷ୍ଟି କଲି ଖାଏବାରଟା ମୋର୍ ମାଆର୍ ଯେତେବେଲେ ଦେହେଁ ନସିଥିଲା ସେତେବେଲେ ମୁଇଁ ନୂଆ କରି କିଛି ବନାବାର୍ କେ ଲାଗ୍ଲି ସେଟା ପହେଲା ପହେଲା ହେନ୍ତା ଜଲ୍ଦି ହେବା ବୋଲି ତ ମାନେ ନାଇଁନ ସେଟା ଥରେ ଦୁଇଥର୍ ଖରାପ୍ ହେଲା ତାର୍ ପରେ ପୂରା ଶିଖ୍ଲି ସେଟା ପୂରା ଜାନ୍ଲି ଖାଇବାର୍ ଟା ଶିଖ୍ଲି ବନାବାର୍ ଲାଗି ଭାତ୍ ତୁନ୍ ଦାଲ୍ ରୁଟି ଇଟାମାନେ ସବୁ ଶିଖଲି ମାଂସ ବି ରନ୍ଧା ଶିଖଲି ମାନେ ହଁ ହେନ୍ତା କିଛି ଚୁଡ଼ା ଭଜାଭୁଜି ହାଲୁଆ ସୁଜି ହାଲୱା ଏନ୍ତାଟା ଶିଖଲି ଆରୁ ସେନ୍ତା କ୍ଷୀରି ରାନ୍ଧବାରଟା ବି ଶିଖ୍ଲି ପିଠା ବନାବାର୍ଟା ବି ଶିଖ୍ଲି ରୁଟି ବନାବାର୍ଟା ବି ଶିଖ୍ଲି